ପ୍ରାର୍ଥନା ଆଉ ପୂଜା ନିହାତି ଦୁଇଟା ଜଣ ପୁରା ଶାନ୍ତିର ପ୍ରତୀକ ଆମକୁ ନିହାତି ସକାଳେ ବା ସନ୍ଧ୍ୟାରେ ପ୍ରାର୍ଥନା ଟିକେ କରିବା କଥା ନ ହେଲେ ପୂଜା କରିବା କଥା ସକାଳୁ ତ ନିଶ୍ଚିତ ଭାବରେ ପୂଜା କରିବା କଥା ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ମନ୍ଦିର ଅଛି ଯେମିତି କି ହେଲା ଲକ୍ଷ୍ମୀ ମନ୍ଦିର ଅଛି ରାମ ମନ୍ଦିର ଅଛି ଶିବ ମନ୍ଦିର ଅଛି ତ ଆମେ ସବୁ ନିହାତି ଭାବରେ ସକାଳେ ଯାଉ ପୂଜା କରିବା ପାଇଁ ସମସ୍ତେ ସାଙ୍ଗ ମାନେ ମିଶିକି ଏହା ଆମକୁ ବିଭିନ୍ନ ପ୍ର ମାନେ ଶାନ୍ତିର ପ୍ରତୀକ ପୂଜା ଆଉ ପ୍ରାର୍ଥନା ହେଲା ଦୁଇଟି ହେଲା ଶାନ୍ତିର ପ୍ରତୀକ ସେ ଆମକୁ ବହୁତ ବେଶ ଭଲ ଅନୁଭୂତି ଦେଇଥାଏ ଆମ ରାମ ମନ୍ଦିରଟା ପୁରା ଆମ ଗାଁର ମଝିରେ ମଝା ମଝିରେ ଅଛି ଆଉ ଆମର ତ୍ରିନାଥ ମେଳା ବି ହୁଏ ସବୁ ରବିବାର ରବିବାର ସେଥିରେ ଭାଗବତ ଟୁଙ୍ଗି ବସେ ବିଭିନ୍ନ ପ୍ରକାରର ଲୋକ ଯେମିତିକି ବୁଢ଼ାବୁଢ଼ୀ ମଧ୍ୟ ବୟସ୍କ ମାନେ ମହିଳା ହେଲା ପୁରୁଷ ହେଲା ସେଥିରେ ସମସ୍ତେ ଯୋଗ ଦାନ ଦିଅନ୍ତି ମଝି ମଝି ସବୁ ପୂଜା ହୁଏ ଆମ ଗାଁରେ ଲକ୍ଷ୍ମୀ ପୂଜା ବି ବହୁତ ବେଶ୍ ଭଲ ଭାବରେ ହୁଏ ଆଉ ରାମଲୀଳା ହୁଏ ଯେମିତିକି ପନ୍ଦର ଦିନ ଧରିକି ସେଇଟା ହୁଏ ଆଉ କ'ଣ ବିଭିନ୍ନ ପ୍ରକାର ଶିବ ରାତ୍ରି ହୁଏ ରାମଲୀଳା ହୁଏ ଲକ୍ଷ୍ମୀ ପୂଜା ହୁଏ ବିଭିନ୍ନ ପ୍ରକାର ଲୋକ ମିଶିକି ସେଥିରେ କିଛି ମନ୍ଦିର ଏକା ଏମିତି ଗୋଟେ ଜାଗା ସେଥିରେ କୌଣସି ପ୍ରକାରର ଭେଦ ଭାବ ନାହିଁ